ଆମର ଗଞ୍ଜାମ ଜିଲ୍ଲାରେ ବହୁତ ମନ୍ଦିରବାଡ଼ି ସବୁ ରହିଛି ଆପଣ ଯେଉଁ ଜାଗାକୁ ବି ଯିବେ ସବୁଠି ପ୍ରାୟ ମନ୍ଦିର ଦେଖିବାକୁ ପାଇବେ ଗୋଟିଏ ଗୋଟିଏ ଗାଁରେ ଦୁଇରୁ ତିନୋଟି ମନ୍ଦିର ଶିବ ମନ୍ଦିର ଜଗନ୍ନାଥ ମନ୍ଦିର ରଘୁନାଥ ମନ୍ଦିର ଆମର ଗଞ୍ଜାମରେ ଫେମସ୍ ହେଉଛି ଆମର ଦଣ୍ଡ ଯାତ୍ରା ଦଣ୍ଡଯାତ୍ରା ପାଇଁ ଆମର ମା' କାଳୀଙ୍କ ମନ୍ଦିର ସବୁ ଗାଁରେ ରହିଥାଏ ଏମିତି ସବୁ ମନ୍ଦିର ମନ୍ଦିର ଅଛି ଆପଣ ଯେଉଁଠିକୁ ଯିବାକୁ ଚାହିଁବେ ଯାଇପାରିବେ ଏ ଜାଗା ଗୁଡ଼ିକରେ ସବୁ ଆମର ବହୁତ ମନ୍ଦିର ଅଛି ଆମର ଗୋବରରେ ଶିବ ମନ୍ଦିର ଗୋଟେ ରହିଛି ଜଗନ୍ନାଥ ମନ୍ଦିର ଆଉ ଦଣ୍ଡକାଳୀ ମନ୍ଦିର ଆଉ ବାସୁଦେବପୁରରେ ରାଧାକୃଷ୍ଣ ମନ୍ଦିର ହନୁମାନ ମନ୍ଦିର ଶନି ମନ୍ଦିର ସବୁ ରହଛିି ଭଞ୍ଜନଗରରେ ଗୋଟେ ବେଲେଶ୍ୱର ଶିବ ମନ୍ଦିର ଅଛି ପାହାଡ଼ ଉପରେ